ଜଗତସିଂହପୁର ଜିଲ୍ଲାରେ ପ୍ରାୟତଃ କୃଷି କୃଷକ କମ୍ ଥିବା ହେତୁ ଆମର ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଶିଳ୍ପାଞ୍ଚଳ ଶି ଶିଳ୍ପକେନ୍ଦ୍ର ବହୁତ ଗଢ଼ି ଉଠିଛି ଏବଂ ବର୍ଷ ବର୍ଷ ଧରି ଜିଲ୍ଲା ବହୁତ ସରକାରଙ୍କ ସାହାଯ୍ୟରେ ମଧ୍ୟ ବଦଳିଛି ଏହି ପରିବର୍ତ୍ତନ ଗୁଡ଼ିକରେ କାରଣ ଗୁଡ଼ିକ ଯୋଗଦାନ କରାଯାଉଛି ଏବଂ ସେମାନେ ସେଠାରେ ରହୁଥିବା ଲୋକଙ୍କ ଜୀବନକୁ ବହୁତ ପରିବର୍ତ୍ତନ କ କରିଛନ୍ତି ଅର୍ଥନୈତିକ ବିକାଶ ଭିତ୍ତିଭୂମି ସାମାଜିକ ପରିବର୍ତ୍ତନ ବାସିନ୍ଦାଙ୍କ ଉପରେ ପ୍ରଭାବ କୃଷି କ୍ଷେତ୍ର କ୍ଷୁଦ୍ର ବୃହତ ବହୁତ ଜାଗାରେ ଶିଳ୍ପ ଶିଳ୍ପକେନ୍ଦ୍ର ଗଢ଼ି ଉଠିଛିି ଯେମିତି ଜଗତସିଂପୁର ଜିଲ୍ଲାରେ ପାରାଦ୍ୱୀପରେ ଶିଳ୍ପ ପାରାଦ୍ୱୀପ ସାରା ଶିଳ୍ପ ଅଞ୍ଚଳ ହୋଇଛିି